ଚାଷ ପାଇଁ ଜଳ ଉତ୍ସ ହେଲା ନାଳ ବନ୍ଧ ପୋଖରୀ ବା କୂଅ ନିହାତି ଆବଶ୍ୟକ ଏବଂ ଜଳ ଯୋଗାଣ ପାଇଁ ଯୋଜନା କରାଯାଇଛି ଲିଫ୍ଟ ପଏଣ୍ଟ୍ ଏବଂ କେନାଲ୍ ମାଧ୍ୟମରେ ପାଣି ମଡ଼ାଯାଉଛି ଏବଂ ଜଳ ବିନା ଜମି ନିହାତି ଦରକାର ଜଳ ତେଣୁ ଜମି ଯଦି ଜମିର ଯଦି ଜଳ ପାଣି ନ ମାଡ଼ିଲା ତାହା ମରୁଡ଼ିର ପରିଣତ ହେବ ଜଳ ହିଁ ନିହାତି ଆବଶ୍ୟକ ଅଟେ